ଓଜନ ବଢ଼େଇବା ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି ପାଇଁ ଗାଁମାନଙ୍କରେ ମିଳୁଥିବା ଘରୋଇ ଖାଦ୍ୟ ଉପରେ ବୁଝାଇବା ଉଚିତ ଯେମିତିକି ମାଣ୍ଡିଆ ଅମୃତଭଣ୍ଡା ସବୁଜ ପନିପରିବା ଶାଗ ଗଜାମୁଗ ଯେମିତି ଖାଦ୍ୟ ଖାଉଛନ୍ତି ତାଠାରୁ ଅଧିକ ଖାଦ୍ୟ ଖାଇବା ଦରକାର ଦିନକୁ ତିନିରୁ ଚାରି ଥର ଖାଇବା ଉଚିତ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ଖାଇବା ଆଗରୁ ପାଣି ପିଇବା ନାହିଁ ଖାଇବାର ପନ୍ଦର ମିନିଟ ପରେ ପାଣି ପିଇବା ଯେଉଁ ପ୍ରକାରରେ ଯୋଗ କଲେ ଓଜନ ବଢ଼ିବ ସେହି ପ୍ରକାରର ଯୋଗ କରିବା ଉଚିତ ଜଳଖିଆ ଓଟସ୍ ବାଦାମ କାଜୁ କିସମିସ୍ କଦଳୀ ସେଓ ଡାଳିମ୍ବ ଇତ୍ୟାଦିକୁ ଖାଇପାରିବେ କନ୍ଧମୁଳ ଦହି ଦୁଇ ତିନିଟି କନ୍ଧମୂଳ ସିଝେଇକି ଖାଇବେ ଗୋଟିଏ ଗ୍ଲାସ ଦହି ପିଇବେ ଏହିସବୁ ଜିନିଷ ଘରୋଇ ଉପଚାରରେ କାମ କରେ ଏବଂ କାଜୁ କଦଳୀ ସେଓ ଏଗୁଡ଼ିକ ପ୍ରତିଦିନି ନ ପାଇଲେ ବି ସପ୍ତାହକୁ ଦୁଇ ଦିନ ତିନି ଦିନ ଖାଇଲେ ଚଳିବ ଡାଳିମ୍ବକୁ ଜୁସ କରିକରି ପିଇବେ